ନୟାଗଡ଼ ଜିଲ୍ଲାର ଲୋକପ୍ରିୟ ପାରମ୍ପରିକ ଖାଦ୍ୟ ହେଉଛି ଛେନାପୋଡ଼ ସେ ଛେନାପୋଡ଼କୁ ବହୁତ ଲୋକ ପସନ୍ଦ କରନ୍ତି ନୟାଗଡ଼ ଡିଷ୍ଟ୍ରିକ୍ଟ ଛାଡ଼ିଦେଲେ ବି ଅନ୍ୟ ଡିଷ୍ଟ୍ରିକ୍ଟର ଲୋକ ଆସି ବି ଟୁରିଷ୍ଟ ବୁଲିବାକୁ ଆସି ସେ ଛେନାପୋଡ଼କୁ ଖାଇଥାନ୍ତି ନିଜ ନେଇକି ଯାଇଥାନ୍ତି ତେଣୁ ନୟାଗଡ଼ ଛେନାପୋଡ଼ ହେଉଛି ସବୁଠୁ ପ୍ରସିଦ୍ଧ ଖାଦ୍ୟ ମାଧ୍ୟମରେ ତ ସେହି ଖାଦ୍ୟକୁ ସେ ସୁଜି ଛେନାପୋଡ଼ କ୍ଷୀର ଚିନି ଇତ୍ୟାଦି ଉତ୍ପାଦନ ମାଧ୍ୟମରେ ସେ ପ୍ରସିଦ୍ଧ କରିଥାନ୍ତି ସେଥିପାଇଁ ତ ନୟାଗଡ଼ ଜିଲ୍ଲାରେ ଛେନାପୋଡ଼ ବହୁତ ପ୍ରସିଦ୍ଧ